ମଉସା ଏଇ ଡ୍ରେସ୍ ଦେଖିଥାନ୍ତି ଟିକିଏ ଭଲ ଭଲ ଡ୍ରେସ୍ ଦେଖାଅନା ହଁ ମୋ ଲାଗି ବି ଦେଖାଅ ଆଉ ଘର ପାଇଁ ବାପାଙ୍କ ପାଇଁ ବି ନେଇଥାନ୍ତି ଆଜ୍ଞା ହୁଁ ଏଇ ହେଉ ହେଉ ଆଜ୍ଞା ଟିକିଏ ଭଲ କ୍ୱାଲିଟିର ଦେଖାନ୍ତୁ ଆଉ ଓହୋ ଖରାଦିନ ନା ଟିକିଏ ସେଇ ପତଳାର ଦେଖାଅ ହଁ ଟିକିଏ ଭଲ କପଡ଼ା ଦେଖେଇବେ ଭଲ କପଡ଼ାର ଦେଖେଇବେ ଟିକିଏ ଆମେ ଆପଣଙ୍କ ରେଗୁଲାର କଷ୍ଟମର୍ ଡିସକାଉଣ୍ଟ୍ କରିବେ ନା ଡିସକାଉଣ୍ଟ୍ କରିବେ ନା

ହେଉ ଟିକିଏ ଦେଖାନ୍ତୁ ସୁଟ୍ ଏଇ ଜିନ୍ସ୍ ସୁଟ୍ ଦେଖାନ୍ତୁ ଭାଇଙ୍କ ପାଇଁ ଓହୋ ଓହୋ ସେ ଏଇ ବ୍ଲାକ୍ ସୁଟ୍ଟା କେତେ ପଡ଼ିବ ବାରଶହ ଟଙ୍କା ଡିସକାଉଣ୍ଟ୍ କରିକି ହଁ ସେଇଟା ଦେଖାନ୍ତୁ ନା ସତରଶହ ହଁ କିଛି ନାହିଁ ୟାର ଅଲଗା କଲର ଅଛି ନା ୟାର ଅଲଗା କଲର ଟିକିଏ ଦେଖାନ୍ତୁ ହଁ ହଁ ସେମ୍ ରେଟ୍ ତ ଓହୋ ଏଇ ସତରଶହ ବାଲାଟା ଡିସକାଉଣ୍ଟ୍ କରିକି ପନ୍ଦରଶହ ଆଡ଼େ ଦେଲେ ହେବନି ନା ହେଉ ତା'ହେଲେ ହୁଁ ହୁଁ ହ ହେଉ ଠିକ୍ ଅଛି ତା'ହେଲେ ସେଇଟା ସାଇଡ଼ରେ ରଖନ୍ତୁ ଆଉ ମୋ ପାଇଁ କୁର୍ତ୍ତୀ ଦେଖାନ୍ତୁ ନା ସେଇ ହ୍ୱାଇଟ୍ କଲରଟା ଦେଖାନ୍ତୁ ନା ସେଇ ହ୍ୱାଇଟ୍ କଲରଟା ଦେଖାନ୍ତୁ ହଁ ହଁ ଅହ ସେଇଟା କେତେ ପଡ଼ିବ ହେଉ ହେଉ ତା'ହେଲେ ସେଇଟା ଡିସକାଉଣ୍ଟ୍ କରିକି ହଜାର ଟଙ୍କା ନା ହେଉ ହେଉ ଠିକ ଅଛି ସେଇ ଦୁଇଟା ପ୍ୟାକିଙ୍ଗ୍ କରିଦିଅନ୍ତୁ ଓ ହେଉ ହେଉ ଠିକ ଅଛି